ସ୍ଵଚ୍ଛ ଭାରତ ଅଭିଯାନ ଭାରତର ଏକ ବହୁତ ଭଲ ଅଭିଯାନ ସରକାରଙ୍କର ଯେ ସମସ୍ତ ଯାଗା ସ୍ଵଚ୍ଛ ରହିବା ଦରକାର ଯେମତିକି ରେଳଷ୍ଟେସନ ହେଉ ବସଷ୍ଟାଣ୍ଡ ହେଉ ହସ୍ପିଟାଲ ହେଉ ଘରଦ୍ଵାର ହେଉ ସମସ୍ତଙ୍କ ପାଖରେ ଏଇଟା ବହୁତ ଭଲ ପଦକ୍ଷେପ ସରକାରଙ୍କର ଆଉ ମୁଁ ବି ନିଜେ ଏ ପଦକ୍ଷେପର ଭାଗୀଦାର ହୋଇଛି ଜଣେ ସଚେତନ ନାଗରିକ ହିସାବରେ ଆମ ସମସ୍ତଙ୍କୁ ଏଥିରେ ଭାଗୀଦାର ହେବା ଦରକାର ଯେ ଆମେ ସ୍ଵଚ୍ଛତା ରହିବା ଆମ ଅଞ୍ଚଳର ଯେମିତି ଅନ୍ୟମାନେ ବାହାର ଯେଉଁ ଦେଶରୁ ଲୋକମାନେ ଆସୁଛନ୍ତି ସେମାନେ ଯେମିତି ଆମ ଦେଶକୁ ଦେଖିକି ନାକ ନ ଟେକିବେ ସମସ୍ତେ କେହିବେ ନାହିଁ ଭାରତ ବି ସ୍ଵଚ୍ଛତା ଜାଣିଛି ନିଜେ ପରିଷ୍କାର ରହିବା ଓ ପରିବେଶକୁ ପରିଷ୍କାରକୁ ରଖିବା ଆଉ ନିଜେ ଯେଉଁ କର୍ମକ୍ଷେତ୍ରରେ କାମ କରୁଛେ ତାକୁ ମଧ୍ୟ ପରିଷ୍କାର ରଖିବା ନିହାତି ଦରକାର